ମୁଁ ମୋ ନିଜ ବଗିଚାରେ ବହୁତ ଗୁଡ଼ିଏ ଗଛ ଲଗେଇଛି ମୁଁ ଗଛ ଲଗେଇବା ବହୁତ ପସନ୍ଦ କରେ ମୋତେ ବହୁତ ହିଁ ଭଲଲାଗେ ଆଉ ଯେତେବେଲେ ସେ ଗଛ ଗୁଡ଼ିକ ପ୍ରଫୁର୍ତୀତ୍ତ ହେବାର ଦେଖିଲେ ଏପରି ଖୁସି ହୁଏ ମୁଁ ବର୍ଣ୍ଣନା ମଧ୍ୟ କରି ପାରିବିନି ମୋ ଯେମିତି ଗୋଟେ ପିଲା ଜନ୍ମ ହେଲେ ତା ମାଆକୁ ଯେତେ ଖୁସି ଲାଗେ ମୋତେ ସେମିତି ଗଛଟିଏ ଯେଉଁ ଗଛ ଲଗେଇଥିବି ସେ ଗଛ ଯଦି ତାର ପ୍ରଫୁର୍ତୀତ୍ତ ହୁଏ ହେବାର ଦେଖିଲେ ମୋତେ ଠିକ୍ ସେହିପରି ହିଁ ଖୁସି ଲାଗେ ମୁଁ ଗଛକୁ ବହୁତ ଭଲପାଏ ମୁଁ ଗଛ ସହିତ ଫୋଟୋ ମଧ୍ୟ ଉଠାଏ ବହୁତ ଭଲ ଲାଗେ ମୁଁ ସୋସିଆଲ ମିଡ଼ିଆରେ ମଧ୍ୟ ତାହାକୁ ଏଇଟା ପୋଷ୍ଟ କରେ ମୁଁ ଗଛ ମୋର ପ୍ରତ୍ୟେକ ଜନ୍ମଦିନରେ ଗୋଟିଏ ଗୋଟିଏ ଗଛ ଲଗାଏ